ମୋର ପ୍ରିୟ ଖାଦ୍ୟ ହେଲା ଭାତ ଡାଲି ତରକାରୀ କାଞ୍ଜି ଓ ଭଜା ଯାଉ ମୁଁ ପିଲାଦିନୁ ଏସବୁ ଖାଇବା ଖାଇ ବଡ଼ ହୋଇଛି ଏହି ଖାଇବା ଖାଇଲେ ଦେହ ଖରାପ ହୁଏ ନାହିଁ ତା' ଛଡ଼ା ଏହି ଖାଇବା ଏବେ ଯେଉଁ ପାସ୍ତା ମୋମୋକୁ ସିଙ୍ଗଡ଼ା ଏସବୁ ଖାଇ ଖାଇବା ଖାଇଲେ ବିଭିନ୍ନ ରୋଗରେ ସମ୍ମୁଖୀନ ହେବାକୁ ପଡ଼ୁଛି ଯାହାଦ୍ୱାରା ପିଲାମାନେ ବିଭିନ୍ନ ରୋଗରେ ପଡ଼ି କିଛି କିଛି ମରିଯାଉଛନ୍ତି ଏହି ଖାଇବାରେ କିଛି ରାସାୟନିକ ସାର ନଥାଏ ଏହା ମୋତେ ଆମ ତ ଓଡ଼ିଶାର ଏବଂ ଗାଁ କଥା ମନେ ପକାଇଥାଏ ଏହିସବୁ ଖାଇବା ମୁଁ ଖାଏ ମୋ ପିଲାମାନଙ୍କୁ ଦିଏ ମୁଁ ବାହାରେ ଏସବୁ ଖାଦ୍ୟ ଖାଏ ନାହିଁ କାରଣ ବାହାର ଜିନିଷରେ ଅନେକ ତେଲ ମସଲା ମିଶାଯାଇଥାଏ ଫଳରେ ଏହା ଦେହ ପ୍ରତି କ୍ଷତିକାରକ ମଧ୍ୟ ହୋଇଥାଏ ତେଣୁ ମୋର ଏହି ପ୍ରିୟ ଖାଦ୍ୟ ଭିତରୁ ଯାହା ଯାହା ବିି ଖାଇବାକୁ ଇଚ୍ଛା ହେବ ମୁଁ ଘରେ ତିଆରି କରି ଖାଇଥାଏ